ଆମେ ହେଲୁ ଆମର ଧର୍ମ ହେଲା ପ୍ରଥମେ ହିନ୍ଦୁ ଧର୍ମ ହିନ୍ଦୁ ଧର୍ମରେ ଆମର ଅନେକ ଗୁଡ଼ିଏ ପର୍ବପର୍ବାଣୀ ବା ମନ୍ଦିର ଠାକୁର ଅନେକ ଜାଗାରେ ଭରିପୂର୍ଣ୍ଣ ହୋଇ ରହିଛି ଏବଂ ସେ ମନ୍ଦିରରେ ଆମେ ଅନେକ ପୂଜା ସମୟରେ ଅନେକ ପୂଜା କରୁ ଏବଂ ଆମ ପିଲାମାନେ ଆମ ପରିବାରରେ ମୋ ଝିଅ ମୋ ସ୍ତ୍ରୀ ଏମାନେ ସବୁ ଅଛନ୍ତି ଏମାନଙ୍କୁ ଆମେ ଖୁବ୍ ସ୍ନେହ କରୁ ଶ୍ରଦ୍ଧା କରୁ ଏବଂ ସେମାନଙ୍କୁ ଖାଇବାକୁ ଦେଉ ପାଠ ସାଠ ପଢ଼ାଉ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରନ୍ତି ଆମର ଧର୍ମ ହେଉଛି ପ୍ରଥମେ ଏହି ଧର୍ମ